ମୋର ଏହା ଇଚ୍ଛା ଯେ ଅଧିକରୁ ଅଧିକ ଲୋକ ଚାଷ କରନ୍ତୁ ଏବଂ ନିଜର ପରିବେଶ ନିଜର ଦେଶ ପାଇଁ ତାହା ଖାଦ୍ୟ ଯାହା ଯୋଗାଇ ଥାଏ ତାହାର ଅନୁଭବ ଗୋଟିଏ ଲଗା ଏବଂ ବହୁତ ସନ୍ତୁଷ୍ଟଦାୟକ ହଁ ଚାଷରେ ବହୁତ ଖର୍ଚ୍ଚ ହୋଇଥାଏ ଯାହାକି ଲୋକଙ୍କୁ ଋଣ ନେବାରେ ବି ବାଧ୍ୟତା ଦେଖାଇ ଥାଏ ଏବଂ ଏହା ପାଇଁ ବହୁତ କଠିନ ପରିଶ୍ରମ ଦିନ ରାତି ପରିଶ୍ରମ କରିବାକୁ ପଡ଼ିଥାଏ ଯାହା ବର୍ଷା ହଉ ଛଡ଼ ତୋଫାନ ହଉ କିମ୍ବା ଖରା ହଉ ଏବଂ ଗୋଟେ ଥର ଯେତେବେଳେ ଚାଷଟା ନିରୁପଣ ଭାବରେ ହୋଇଯାଇ ଥାଏ ତା'ହେଲେ ଲୋକମାନେ ସେଇଟାକୁ ବହୁତ ଯତ୍ନରେ ନିଜ ପିଲାଙ୍କ ଭଳିଆ ଯତ୍ନ କରନ୍ତି ଯାହାକି ଆଗକୁ ଗଲେ ତାଙ୍କୁ ବହୁତ ସ୍ନେହ ଉତ୍କୃଷ୍ଟ ଭାବରେ ଫେରାଇ ଥାଏ ଯାହାକି ଭଲ ଚାଷ ହୁଏ